ହ୍ୟାଲୋ ଏହିଟା ବିରାନ ଟ୍ରାଭେଲ ଏଜେନ୍ସିକି ଲାଗଲା କାଣା ଆଜ୍ଞା ନମସ୍କାର ଆଜ୍ଞା ଗତକାଲି ମୁଁ ଗୋଟିଏ ଆପଣଙ୍କୁ କ୍ୟାବ ବୁକ କରିଥିଲି ଜେନ୍ଟାକି ଆଜି ସକାଲୁ ସକାଲୁ ପହଁଞ୍ଚିବାର ଥିଲା ଆଜ୍ଞା ହେଲେ ଆପଣଙ୍କର ଡ୍ରାଇଭର କେ ମୁଇଁ ଯେତେବେଳେ ଫୋନ କରୁଛେ ସେ ନାଇଁ ଉଠାବାର ଆର ତାର ନମ୍ବର ଆଉଟ ଅଫ୍ ନେଟୱାର୍କ୍ ବୁଲୁଛି ବଲେ କେନ୍ତି କାଣା ତାହାକେ ଟିକେ କଣ୍ଟାକ୍ଟ କରିହେବା ଟିକେ କହିତେ ବଲେ ଭଲ ହେଇତା ଆର୍ ଆମେ ଯେତେ ଜଲଦି ନାଇ ଜିମୁ ତାହେଲେ ଆସବା ଲାଗି ବି ଲେଟ ହବା ବଲେ ଆମେ ଯାଇକିରି କିଛି ଲାଭ ନାଇଁ ହୁଏ ଆଜ୍ଞା ହଁ ଆଜ୍ଞା ମୁଁ ସକାଲୁ ଯିବାର ଥିଲା ନା ବଲେ ଏତକି ବେଲ୍ ହେଲାନ ସେ ଡ୍ରାଇଭର ବି ଫୋନ ନାଇଁ ଉଠାବାର ତାର ନମ୍ବରକେ ଲାଗବାର ନାଇଁ ସେ ଅପହଞ୍ଚ ଦୂରତାରେ ଅଛି ବଲୁଛି ବଲେ ହେଥିରଲାଗି ବଡ଼ା ଟେନସନରେ ଅଛୁ ଆଜ୍ଞା ଆର୍ ଡ୍ରାଇଭର କେନେ ଅଛି ଟିକେ କଣ୍ଟାକ୍ଟ କରିକିରି ଆପଣ ଯଦି କହିତେ ଭଲ ହେତା ଆଜ୍ଞା ହଉ ଠିକ୍ ଅଛି ଆଜ୍ଞା ଆପଣ ଟିକେ ଯୋଗାଯୋଗ ତା ହେଲେ କରୁନ୍ ଆର୍ ମୋତେ ଟିକେ ଜଣନ୍ ଆଜ୍ଞା ଜଲଦି ଆମେ ଟିକେ ଜଲଦି ଜିମୁ ତ ବୋଇଲେ ଜଲଦି ଯାଇକିରି କାମ ସାରିକିରି ଜଲଦି ପଲାଇ ଆଇମୁ ବଲେ ଠିକ୍ ହେବା ବୋଲି ଭାବୁଥିଲି ଆଜ୍ଞା